ହ୍ୟାଲୋ ତୋର ନାଚ ଗୀତ ନୃଚ୍ୟଶୈଳୀ ମୋତେ ସବୁ ଭଲ ଲାଗେ ଆମ ଘରେ ସମସ୍ତେ ଭାରି ନାଚ ଗୀତ ଶୈଳୀ ସବୁ ଦେଖିବାକୁ ଭଲ ପାଆନ୍ତି ଯେଉଁ ନୃତ୍ୟ ଦିଏ ଓଡ଼ିଶୀ ନୃତ୍ୟ ପାଖରୁ ଆରମ୍ଭ କରି ଯେ କୌଣସି ଶୈଳୀରେ ଦେଖା ଦିଏ ନୃତ୍ୟ ଶିଳ୍ପୀମାନଙ୍କୁ ମୋର ଘରେ ପରିବାରରେ ସମସ୍ତେ ଭଲ ପାଆନ୍ତି ଦେଖିବା ପାଇଁ ମୁଁ ମଧ୍ୟ ଦେଖେ ଆମ ଗାଁ ଗ୍ରାମରେ ଯେ କୌଣସି ଗୋଟିଏ ଫଙ୍କସନ୍ ହେଲେ କିମ୍ବା ନାଚ ଗୀତର ଆୟୋଜନ ହେଲେ ସେଠାରେ ଛୋଟ ଛୋଟ କୁନି ପୁଅ ଝିଅମାନେ ସବୁ ଭାଗ ନିଅନ୍ତି ସେ ନାଚ ଷ୍ଟେଜ୍ରେ ଛୋଟ ଛୋଟ ପିଲାମାନେ ନାଚ ଗୀତ ପରିବେଷଣ କରନ୍ତି ସେଠାରେ ପ୍ରାଇଜ୍ ମଧ୍ୟ ଦିଆଯାଏ ସମସ୍ତେ ଗାଁ ଗ୍ରାମବାସୀ ମଧ୍ୟ ଦେଖନ୍ତି ମୁଁ ମଧ୍ୟ ଦେଖିବାକୁ ଭଲ ପାଏ ଛୋଟ ଛୋଟ ପିଲାମାନେ ନାଚିକି ପ୍ରାଇଜ୍ ପାଆନ୍ତି ଆଉ ଗ୍ରାମରେ ଫଙ୍କସନ୍ ହେଲେ ଯାତ୍ରା ପାଖରୁ ଆରମ୍ଭ କରିକି ସବୁ ଓଡ଼ିଆରେ ଯାତ୍ରା ନୃତ୍ୟ ପାଖରୁ ଆରମ୍ଭ କରି ସବୁ ଜିନିଷ ଦେଖିବାକୁ ଗ୍ରାମରେ ସବୁ ଭଲ ପାଆନ୍ତି ମୁଁ ମଧ୍ୟ ଭଲ ପାଏ ଆଉ ଛୋଟ ପୁଅ ଝିଅମାନେ ସବୁ ନାଚିକି ଗୀତ କରି ପ୍ରାଇଜ୍ ପାଆନ୍ତି ସେଠାରେ ଆମେ ସମସ୍ତେ ଦେଖି ଏନଜୟ୍ କରୁ ସେ ନୃତ୍ୟ ପରିବେଷଣ ମାଧ୍ୟମରେ ଛୋଟ ପିଲା ପୁଅ ଝିଅ ସବୁ ନାଚି ଭାଗ ନିଅନ୍ତି ଓ ପଛରେ ଷ୍ଟେଜ୍ରେ ନାଚ ଗୀତ ସରିଗଲା ପରେ ପିଲାମାନଙ୍କୁ ପ୍ରାଇଜ୍ ଦିଆଯାଏ